ହ୍ୟାଲୋ ମୁଁ କାଲି ଗୋଟେ କ୍ୟାବ୍ ବୁକ୍ କରିଥିଲି ମୁଁ କହିଲି ଯେ ଆଜି ଆଠଟା ବେଳକୁ ପଳାଇ ଆସ ହେଲେ ଆପଣ କେଉଁଠି ଅଛନ୍ତି ହେଲେ ମୁଁ ତ ଏଇଠି ଥାର୍ଟି ସେଭେନ୍ରେ ରହୁଛି ଆପଣ କେଉଁଠି ରହୁଛନ୍ତି ଟିକେ ଜଲ୍ଦି ଆସନ୍ତୁ ମୋତେ ଟିକେ ଯିବାର ଅଛି ତ ଟିକେ ଜଲ୍ଦି ଆସନ୍ତୁ ଆପଣ ହେଲେ କୁଆଡ଼େ କେଉଁଠି ରହୁଛନ୍ତି ଆପଣ ଓ ହ ହଉ ଠିକ୍ ଅଛି ଟିକେ ଜଲ୍ଦି ଆସନ୍ତୁ ଜଲ୍ଦି ଆସନ୍ତୁ ଆପଣ ତ ବହୁତ ଦୂର ଦେଖି ଆପଣ ବର୍ତ୍ତମାନ କେଉଁଠି ଅଛ ହଁ ହଁ ଅଛି ଛକରେ ହଉ ଠିକ୍ ଅଛି ଟିକେ ଜଲ୍ଦି ଆସନ୍ତୁ ଜଲ୍ଦି ଆସନ୍ତୁ ହେଲା ମୁଁ ଯିବି ତ ଲେଟ୍ ହେଇଯାଉଛି ଟିକେ ଜଲ୍ଦି ଆସନ୍ତୁ